ଏହା ପୁସ୍ତକ କହିବା ଯୋଗ୍ୟ ନୁହେଁ କାହିଁନା ଏହା ଗୋଟେ ପୁରାଣ ମୁଁ ପଢ଼ିଛି ଗୀତା ଯାହାକି ପ୍ରଥମେ ପ୍ରଥମେ ମୁଁ ଭାବିଥିଲି ଏହା ଏତେ ସଚେତାତ୍ମକ ହୋଇନଥିବ କିନ୍ତୁ ପଢ଼ିଲା ପରେ ତା ବିଷୟରେ ଜାଣିବା ପରେ ଏତେ ଆଧ୍ୟାତ୍ମିକ ଭାବ ଜାତ ହୁଏ କି ଆମେ ଆମର ଦୈନିକ ଜୀବନର ପ୍ରତ୍ୟେକ ଚାଲିଚଳନିକୁ ସେ ପୁରା ବାଖ୍ୟା କରିଛି ତ ସେହି ହିସାବରେ ଦେଖିବାକୁ ଗଲେ ମୁଁ ସବୁଠାରୁ ମାନେ ଯଦି କିଛି ପଢ଼ିବାକୁ ଆଗ୍ରହ କରେ କି କେଉଁଥରେ ମୋର ଯଦି ଆଗ୍ରହ ଅତ୍ୟଧିକ ଆସେ ତା'ହେଲେ ମୁଁ ତାକୁ ଗୀତା କହିବି ଯାହାକି ପୁରାଣ ଗ୍ରନ୍ଥର ମାନ୍ୟତା ପାଇଛି ତ ମୁଁ ଗୀତାକୁ ହିଁ ପ୍ରଥମେ ଆପଣାଇବି